ହ୍ୟାଲୋ କୁହନ୍ତୁ ଆଜ୍ଞା

ୱେଟ୍ ହେବ ଦୁଇ କିଲୋ ଦୁଇଶହ କୋଡ଼ିଏ

ଗୋଟେ କ୍ୱିଣ୍ଟାଲ୍ରେ କେତେଟା ଆଇବ ଦୁଇ କିଲୋ ହିସାବରେ ଗୋଟେ କ୍ୱିଣ୍ଟାଲ୍ରେ ଦୁଇ କିଲୋ ହେଲେ ଗୋଟେ କ୍ୱିଣ୍ଟାଲରେ ଆଇବ ଶହେଟା ଆଇବ

ଟୋଟାଲ୍ଟା ଦୁଇ ଶହ କୋଡ଼ିଏ ଲେଖାଁ ହେଲେ ଗୋଟେ କ୍ୱିଣ୍ଟାଲରେ ଗୋଟେ କ୍ୱିଣ୍ଟାଲରେ ପଡ଼ି ଯିବ ପାଞ୍ଚ ହଜାର ପାଞ୍ଚ ଛଅ ହଜାର

ମୋର୍ ଏ ଫାର୍ମ ଅଛି ଆମ ଅଠତିରିଶ ଛକରେ

ଆମ ଅଠତିରିଶ ଛକ ପ୍ରଦୀପ ଭାଇନା ଦୋକାନ ଚିହ୍ନିଛ ସେ ସାମ୍ନାରେ

ନାଇ ମୁଁ ଏ ଦୋକାନର ମାଲିକ

ଆପଣ ନେବେ

ହଉ ଠିକ୍ ଅଛି

ହଁ କାଟିକି ଦେବି ଆମ ଗୋଟେ କୁକୁଡ଼ା ଦାମ୍ ହେଉଛି ଦୁଇଶହ କୋଡ଼ିଏ ଟଙ୍କା କାଟିକି ନେବେ ବୋଲେ ଆଉ ଦଶ ଟଙ୍କା ଏକ୍ସଟ୍ରା ଲାଗିବ ଦୁଇଶହ ତିରିଶ ଟଙ୍କା ହଉ ଠିକ୍ ଅଛି

ହଉ ଠିକ୍ ଅଛି ଆଜ୍ଞା ଆଜି କେତେ ହଁ ହଉ ମୁଁ ଚବିଶ ତାରିଖ ସନ୍ଧ୍ୟାବେଳେ ପଠେଇଦେବି ଆପଣଙ୍କର ଆଡ଼୍ରେସ୍ ଟିକେ କହି ଦିଅନ୍ତୁ ହୁଁ ଡ୍ରପ୍ ଲାଇନ୍ ହଁ ଠିକ୍ ଅଛି ହଉ ହଉ ଠିକ୍ ଅଛି ହଉ ରହିଲି ହାଁ